ଓଡ଼ିଶାରେ ଅଭ୍ୟାସ କରାଯାଉଥିବା ମୁଖ୍ୟ ଧର୍ମଗୁଡ଼ିକ ହେଉଛି ଓଡ଼ିଶାରେ ବହୁତ ପ୍ରକାରର ଧର୍ମ ଗୁଡ଼ିକ ରହିଛି ଖ୍ରୀଷ୍ଟିୟାନ ଧର୍ମ ବୌଦ୍ଧ ଧର୍ମ ଜୈନ ଧର୍ମ ଇସଲାମ ସରନା ଅନନ୍ୟ ଧର୍ମଗୁଡ଼ିକ ରହିଛି ସେହିପରି ହିନ୍ଦୁ ଧର୍ମ ମଧ୍ୟ ରହିଛି ଏବଂ ସେମାନେ ରାଜ୍ୟରେ ବହୁତ ସଂସ୍କୃତିକ ଅଭ୍ୟାସ ଏବଂ ନାଚ ଗୀତ କରି ଆମର ମନକୁ ଜିତନ୍ତିି ଏହି ଧର୍ମଗୁଡ଼ିକ ଆମେ ବହୁତ ଭଲ ଭାବରେ ପାଳନ କରିଥାଉ ଏବଂ ଖୁସି ହେଇଥାଉ ଆମେ ଏହି ଧର୍ମ ଗୁଡ଼ିକ ବହୁତ ଆକର୍ଷିତ ହୋଇ ପାଳନ କରିଥାଉ ପ୍ରଭୁ ଜଗନ୍ନାଥଙ୍କ ସମ୍ପ୍ରଦାୟର ଧର୍ମ ମଧ୍ୟ ପାଳନ କରାଯାଉ ଅଛି